ଆମେ ହେଉଛେ ନାରୀ ସମାଜର ସୃଷ୍ଟି ଏବଂ ବିକାଶରେ ନାରୀର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ ନାରୀ ବିନା ଏ ସଂସାରର ଅପୂର୍ଣ୍ଣ ଅଟେ ତେଣୁ ନାରୀ ସଶକ୍ତିକରଣର ନିହାତି ଆବଶ୍ୟକ ରହିଛି ଅର୍ଥାତ ଯେଉଁଠାରେ ନାରୀମାନେ ପୂଜା ପାଆନ୍ତି ସେଠାରେ ଦେବତାମାନେ ବାସ କରନ୍ତି ଗୋଟିଏ ପରିବାରରେ ନାରୀର ଭୂମିକା ବହୁତ ଅଧିକ ନାରୀ ସବୁବେଳେ ବିଭିନ୍ନ ରୂପରେ ତା'ର ଭୂମିକା ନିର୍ବାହ କରିଥାଏ ସେ କେତେବେଳେ ଜନନୀ ତା କେତେବେଳେ ଜାୟା ଏବଂ କେତେବେଳେ ଭଗିନୀ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦାନ କରିଥାଏ ନାରୀ କେବେ କାହା ଠାରୁ କମ ନୁହେଁ ସେ ଅସୀମ ଶକ୍ତିର ଅଧିକାରିଣୀ ନାରୀକୁ ଉପଯୁକ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରାଗଲେ ସେ ଆମ ସମାଜ ତଥା ରାଷ୍ଟ୍ର ଆହୁରି ଅଗ୍ରଗତି କରିବ ଏଥିରେ ସନ୍ଦେହର ଅବକାଶ ନାହିଁ କିନ୍ତୁ ନାରୀର ଦୁର୍ବଳତା ହେଉଛି ଏମିତି ବି ପିତାମାତା ଅଛନ୍ତି ଯେମିତି କି ତାଙ୍କର ଝିଅଟିଏ ହୋଇଛି ବୋଲି ସେହି ନବଜାତ ଶିଶୁକୁ ମଧ୍ୟ ମେଡ଼ିକାଲରେ ମାରି ଦେଉଛନ୍ତି ଆଉ କିଛି କିଛି ପିତାମାତା ମଧ୍ୟ ଅଛନ୍ତି ଆମେ ଝିଅ ହେଲେ ଯୌତୁକ କେମିତି ଦେବୁ ଭାବି ତାଙ୍କୁ ମଧ୍ୟ ଜୀବନ ତାଙ୍କର ହାରି ଦେଉଛନ୍ତି ଏମିତି